ମୋର ରନିଂ ବହୁତ ମୋତେ ଭଲଲାଗେ ଏବଂ ମୁଁ ଭଲ ରନିଂ ମଧ୍ୟ କରେ ଗତ ଥର ଆମ ବିଦ୍ୟାଳୟରେ ଦୌଡ଼ ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ଏଥିରେ ମୋର ଅଭିଜ୍ଞତା ଥିଲା କି ଦୌଡ଼ଟି ଚାରିଶହ ମିଟର ଥିଲା ପ୍ରଥମ ପ୍ରଥମ ରାଉଣ୍ଡ ବା ଶହେ ମିଟର ଭିତରେ ମୁଁ ସାତ ସାତ ନମ୍ବର୍ କି ଆଠ ନମ୍ବର୍ ସିରିଏଲ୍ରେ ଥିଲି

ଶକ୍ତି ପାଇଲାନି ଦୌଡ଼ିବା ପାଇଁ ସେଇ ରାଉଣ୍ଡରେ ମୁଁ ଆଗକୁ ଆସିଲି ଏବଂ ଲାଷ୍ଟ୍ ରାଉଣ୍ଡ ବା ଫାଇନାଲ୍ ରାଉଣ୍ଡରେ ମୁଁ ସେ ସେକେଣ୍ଡରେ ଥିଲି ଏବଂ ଏ ଫାଇନାଲ୍ ରାଉଣ୍ଡରେ ମୁଁ ମୋର କନଷ୍ଟାଣ୍ଟ୍ ସ୍ପୀଡ଼ ଅପେକ୍ଷା ଅଧିକ ସ୍ପୀଡ଼ରେ ଦୌଡ଼ି ଅଧିକ ସ୍ପୀଡ଼ରେ ଦଉଡି଼ ଆଗକୁ ଆସିଲି ଏବଂ ପ୍ରଥମ ସ୍ଥାନ ଅଧିକାର କରିଲି ପରେ ମୁଁ ମୋର ମୁଁ ବହୁତ ଖୁସି ହୋଇ ଏବଂ ମୋର ପ୍ରଥମ ପ୍ରାଇଜ୍ ମଧ୍ୟ ଗ୍ରହଣ କଲି ଏପରି ଭାବରେ ମୁଁ ପ୍ରଥମ ସ୍ଥା ଯୋଉ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲି ଏପରି ଭାବରେ ମୋର ଅଭିଜ୍ଞତା ଥିଲା